ଆମ ଯାଜପୁର ଜିଲ୍ଲାରେ ସାଧାରଣତଃ ସମସ୍ତ ଲୋକ ଅଧିକ କୃଷି ଉପରେ ନିର୍ଭରଶୀଳ ଏବଂ କୃଷିକାର୍ଯ୍ୟରେ ଅତ୍ୟଧିକ ରୋଜଗାରକ୍ଷମ ହୋଇଥାନ୍ତି ଏବଂ କୃଷିକୁ ନିଜର ଜୀବିକା ଭାବରେ ଭାବିଥାନ୍ତି ଏହା ଛଡ଼ା ହେଲା ସରକାରୀ ଚାକିରି କେତେକ ଲୋକ ମଧ୍ୟ ଅଧିକାଂଶ ଲୋକ ସରକାରୀ ଚାକିରିରେ ନିଜକୁ ଆୟୋଜିତ କରି ନିଜ ଘରର ପ୍ରତିପୋଷଣ କରିଥାନ୍ତି ଏବଂ କେତେକ ବ୍ୟବସାୟ ମଧ୍ୟ କରିଥାନ୍ତି ଯେପରିକି ହେଉ ଛୋଟ ଦୋକାନୀ ହେଉ ରାସ୍ତା କଡ଼ରେ କିମ୍ବା ବଡ଼ ବଡ଼ ବ୍ୟବସାୟ କରି ମଧ୍ୟ ନିଜର ଘରର ପ୍ରତିପୋଷଣ କରିଥାନ୍ତି ଏମିତି ଅନେକ ଗୁଡ଼ିଏ ବିଭାଗ ମଧ୍ୟ ରହିଛି ଏବଂ କେତେକ ସରକାରୀ ବେସରକାରୀ ଜାଗାରେ ମଧ୍ୟ ଚାକିରି କରି ନିଜର ଘର ପ୍ରତିପୋଷଣ କରିଥାନ୍ତି ଏବଂ ରୋଜଗାରକ୍ଷମ ହୋଇଥାନ୍ତି